ମୁଁ କୁକୁଡ଼ା ଚାଷ କରିବାକୁ ଭଲ ପାଏ ବିଭିନ୍ନ ପ୍ରକାର କୁକୁଡ଼ା ଅଛନ୍ତି ଏମିତି ଅଷ୍ଟ୍ରେଲିଆ କୁକୁଡ଼ା ବ୍ରଇଲର କୁକୁଡ଼ା ବୈଦ୍ୟନାଥ କୁକୁଡ଼ା କଡ଼କନାଥ କୁକୁଡ଼ା ମୋତେ ବ୍ରଏଲର କୁକୁଡ଼ା ଭାରି ପସନ୍ଦ ମୁଁ ସେ ପାଞ୍ଚଶହ ସାତଶହ ଭିତରେ କୁକୁଡ଼ା ରଖିଛି ଫାର୍ମ ଗୋଟିଏ କରିଛି ଅଧା ଅଧା କାନ୍ଥ ବସେଇକି ଜାଲି ବାଡ଼ କରିକି ସେମାନଙ୍କର ନିଶ୍ୱାସ ପ୍ରଶ୍ୱାସ ନେବାରେ ସୁବିଧା ହେବା ପାଇଁ ଜାଲି ଫାଲି ବାଡ଼ ଦେଇ ସୁନ୍ଦର କରି ତାକୁ ଆବୋଧ କରିକି ରଖିଛି ସେହି ବ୍ୟବସାୟରେ ମୁଁ ଉପକୃତ ସବୁବେଳେ ସେହି ବ୍ୟବସାୟ ହିଁ କରୁଛି ଆଉ ଖାଦ୍ୟପ୍ରଦାର୍ଥ ବି ବଜାରରୁ କିଣି ପାରୁଛି ନିଜେ ବି ବନଉଛି ମୁଗଫୁଗ ଚାଉଳ ଫାଉଳ ଗୁଣ୍ଡ କରିକି ବି ବନଉଛି ତାଙ୍କ ଚାପ ହ୍ରାସ କରିବା ପାଇଁ ବି ଫ୍ୟାନ ଫ୍ୟାନ ଲଗଉଛି ତ ମୁଁ ମାନେ ଗରମରେ ରହିଲେ ବେଶିଦିନ ଜନ୍ତୁ ରହିବେନି ମରିଯିବେ ବୋଲି ତାଙ୍କୁ ଯତ୍ନ ନେଇକି ତାକୁ ରଖାରଖି କରୁଛି ଫ୍ୟାନ ଫ୍ୟାନ ଲଗିଆ ଲଗି କରିକରି ତାଙ୍କୁ ସୁବିଧାରେ ରଖୁଛି ଗାଧୁଆପାଧୁଆ ସବୁ ଧୁଅଧୁଇ ଘରଦୁଆର ପରିଷ୍କାର ରଖୁଛି ସେମାନଙ୍କର ଯତ୍ନ ନେଲେ ହିଁ ଆମର ରୋଜଗାର ସକ୍ଷମ ହୋଇପାରିବ ଆମେ ତାଙ୍କ ଦ୍ୱାରା ଉପକୃତ ହେଉଛେ ସେମାନଙ୍କର ଯତ୍ନ ନେବା ତାଙ୍କୁ ଜଗିବା ଅଧିକ ମାତ୍ରାରେ ଖାଇବାକୁ ଦେବାନି ଯେତିକି ଦରକାର ହେବ ଖାଇବା ସେତିକିରେ ଦେବା ଅଧିକା ଖାଇବାକୁ ଦେଲେ ତା' ଦ୍ୱାରା ସେ ଦୁର୍ବଳ ହୋଇଯିବେ ମରିଯାଇ ବି ପାରନ୍ତି